ମୋର ଗୋଟେ ଛୋଟ ଘରଟିଏ ସେଥିପାଇଁ ମୁଁ ସବୁ କଣ୍ଟେନର୍ ଆଣିକି ତା'ଦେହରେ ମାଟି ଦେଇ ଖତ ଦେଇ ଗଛ ଲଗାଇଛି ମଞ୍ଜି ବି କେତେ ପୋତିଛି ସେ ବାଇଗଣ ଗଛ ହଉ ବିଲାତି ଗଛ ଲଙ୍କା ଗଛ ସବୁଗଛ ଏମିତି ଲଗାଇଛି ଫୁଲ ଗଛ ବି କେତେ ଲଗାଇଛି ତା'ଦେହରେ ଗେଣ୍ଡୁଗଛ ଲଗାଇଛି ଇଏ ଆମର ମନ୍ଦାରଫୁଲ ଆଉ ଜିନିଆଫୁଲ ସବୁ ଲଗାଇଛି ଭାରି ସୁନ୍ଦର ଗଛ କଣ୍ଟେନର୍ ଗୁଡ଼ା ସବୁ ରଙ୍ଗୀନ ରଙ୍ଗୀନ ସବୁପ୍ରକାର କଣ୍ଟେନର୍ ଭାରି ସୁନ୍ଦର ଲାଗେ ଆଉ ମାଟି ପକାଇବି କେତେ ଜାଗାରେ ଗଛ ଲଗାଇଛି ଘର ପାଖରେ ସବୁ ଆଗରେ ଟିକିଏ ଛୋଟ ଜାଗାଟା ତା'ଦେହରେ ମାଟି ପକାଇକି ଗଛ ଲଗାଇଛି ସେ ବି ଭାରି ସୁନ୍ଦର ଲାଗୁଛି ଆଉ କଣ୍ଟେନର୍ରେ ଲଗାଇଲେ ଏୟା ସୁବିଧା ତୁମେ ଯେତେବେଳେ ଚାହିଁବା ସଫା କରିପାରିବ ଜାଗାଟାକୁ ଏ ଜାଗାରୁ ଉଠାଇ ସେ ଜାଗାରେ କଣ୍ଟେନର୍ଟା ଥୋଇପାରିବ ପତ୍ରଟା ମନେକର ଶୁଖିଗଲା ତାକୁ ସବୁ କାଟି କୁଟି ବାହାର କରି ଅଳିଆ ସଫା କଲାବେଳୁ କଣ୍ଟେନର୍କୁ ଆଉ ଉଠାଇକି ସଫା କଲ କଣ୍ଟେନର୍କୁ ମନେକର କୁଆଡ଼େ ଯିବାର ଅଛି କଣ୍ଟେନର୍ କାହାକୁ ଦେବାର ଅଛି ବାହାର କରି ଦେଇ ପାରିଲ କଣ୍ଟେନର୍ରେ ଗଛ ହାଣିବ ଭାରି ସୁବିଧା କଣ୍ଟେନର୍